ଦୁଇ ଲକ୍ଷ ଅଠ ତିରିଶ ହଜାର ପାଂଶ ଷଡ଼ଷଠି ପାଞ୍ଚ ଲକ୍ଷ ତେଇଆଶି ହଜାର ଚାରି ଶହ ଏକୋଇଶୀ ଆଠ ଲକ୍ଷ ପଞ୍ଚୋସ୍ତରୀ ହଜାର ଚାରିଶ ବତିଶ ଆଠ ଲକ୍ଷ ସତସ୍ତର ହଜାର ପାଂଶ ଅଠାଅଶୀ ଆଠ ଲକ୍ଷ ଛପନ ହଜାର ଦୁଇ ଶହ ଏକ ତିରିଶ